ନଅ ଆଠ ଦୁଇ ହଜାର ବାର ସାତ ଛଅ ଦୁଇ ହଜାର ଚଉଦ ଅଠର ପାଞ୍ଚ ଦୁଇ ହଜାର ତେର ଚାରି ନଅ ଦୁଇ ହଜାର ସତର ପାଞ୍ଚ ଚାରି ଦୁଇ ହଜାର ଉଣେଇଶି